ହ୍ୟାଲୋ ଆପଣ ଜଗନ୍ନାଥ ଟ୍ରାଭେଲ୍ ଏଜେନ୍ସିରୁ କହୁଥିଲେ କି ମୁଁ ଦୟାନିଧି ଟେକେରୀ କହୁଛି ଗତ ଥର ଯେଉଁ ଆମେ ପୁରୀ ଟ୍ରାଭେଲ୍ ପାଇଁ ଯାଇଥିଲୁ ଯେଉଁ କାର୍ଟା ପଠେଇଥିଲେ ସେଇ କାର୍ଟା ବହୁତ ଭଲ ଥିଲା କିନ୍ତୁ ଏଇ ଥର ଯେଉଁ କାର୍ଟା ପଠେଇଛନ୍ତି ସେଇ କାର୍ଟା ଭଲ ଲାଗୁନି ତ ଆର ଥର ଯେଉଁ କାର୍ଟା ପଠେଇଥିଲେ ଦୟାକରି ସେଇ କାର୍ ପଠେଇଲେ ଆମେ ବର୍ତ୍ତମାନ ଦେଓମାଳୀ ବୁଲିବାକୁ ଯିବୁ ତ ଯେଉଁ ଡ୍ରାଇଭର୍ଟା ପଠେଇଥିଲେ ସାଙ୍ଗର ସେଇ ଡ୍ରାଇଭର୍ଟା ବି ପଠେଇଦେବେ